ଓଡ଼ିଆ ଭାଷା ହେଉଛି ବହୁତ ପ୍ରାଚୀନ ଭାଷା ବହୁତ ପୁରୁଣା ଭାଷା ଯେହେତୁ ଆମେ ଓଡ଼ିଶାରୁ ବିଲଙ୍ଗ କରୁଛୁ ମାନେ ଆମେ ଓଡ଼ିଶାରୁ ଯେତେବେଳେ ଅଛୁ ତ ଆମର ଗୋଟେ ମାନେ ଭାଷାର ମିନି ଭାଷାର ମାନେ କ'ଣ ଭାବର ଆଦାନ ପ୍ରଦାନକୁ ସେଟା ଭାଷା ହୋଇଯାଏ ଧର ମୁଁ କିଛି ମୋର ଭାବ ପ୍ରକାଶ କରିବା ପାଇଁ ଆପଣଙ୍କୁ ଯେଉଁ ମାଧ୍ୟମରେ ମୁଁ ତାକୁ ସେଇଟା ଜଣାଏ ସେଟା ହେଉଛି ଆମ ଭାଷା ତ ଓଡ଼ିଶା ଗୋଟେ ମାନେ ଗୋଟେ ଜନ ସମୂହ ମାନେ ଗୋଟେ ରାଜ୍ୟର ଯେତେବେଳେ ଲୋକ ତ ତାଙ୍କର ଗୋଟେ ମାନେ ଅଲଗା ପ୍ରକାର ଭାଷା ଅଛି ସେଇଟା କୁହାଯାଏ ଓଡ଼ିଆ ଓଡ଼ିଶା ଲୋକ ଯେଉଁ ଭାଷା କହନ୍ତି ତାକୁ ହେଉଛି ଓଡ଼ିଶା ଆଉ ଓଡ଼ିଆ ଆଉ ଏଇଟା ବହୁତ ପ୍ରାଚୀନ ଭାଷା ମାନେ ଭାରତରେ ମାତ୍ର ଛଅ ଗୋଟି ଭାଷା ମାନ୍ୟତା ପାଇଛିି ଯୋଉ ସାଂସ୍କୃତିକ ଭାଷା ମାନ୍ୟତା ପାଇଛି ସେଥିରେ ଓଡ଼ିଆ ମଧ୍ୟ ଅଛି ସେଥିରେ ଉର୍ଦ୍ଧୁ ନାଇଁ କିନ୍ତୁ ସେଥିରେ ଓଡ଼ିଆ ଅଛି ତାକୁ ସେତିକି ହେୟଜ୍ଞାନ କରାଯାଉଛିକି ତାକୁ ସେତିକି ମାନେ ଦେଖାଯାଉନି ସେତିକି ଆଖି ନଜରକୁ ଅଣାଯାଉ ନାହିଁ କି ସେ ମାନେ ସେ ବହୁତ ବଡ଼ ଭାଷା ତ ମାନେ ଓଡ଼ିଆ ଭାଷା ତର ଗୋଟେ ସାଂସ୍କୃତିକ ଭାବର ଯେମିତି ସଂସ୍କୃତ ସେଟା ମାନେ ସମସ୍ତେ ଜାଣିଛନ୍ତି ଭାରତ ସାରା କି ଗୋଟେ ଭାଷା ଅଛି ମାନେ ଅଛି ହିନ୍ଦୀ ଗୋଟେ ଭାଷା ଅଛି ତ ଓଡ଼ିଆ ବି ସେମିତି ଗୋଟେ ମାନେ ବହୁତ ଭଲ ଭାଷା କଷ୍ଟ ହୋଇଥାଇପାରେ କିନ୍ତୁ ସେଇଟା ବହୁତ ଭଲ ମାନେ ଭାବର ଆଦାନ ପ୍ରଦାନ କରିବା ପାଇଁ ତା'ର ଯେଉଁମାନେ ଭାଷାର ଯେଉଁମାନେ ଥାଏ କି ମାନେ ଭାଷାର ଯେଉଁଟା ମୁଁ ଯେମିତି ଭାବରେ ଆଦାନ ପ୍ରଦାନ କଲେ ଭାଷା ଗୋଟେ ମାଧ୍ୟମ ଯେହେତୁ ସେଟା ଯେତେ ସହ ମାନ ଯେତେ ସେଇଟା ମାନେ କନେକ୍ଟ କରିଥିବ କି ଯୋଗ କରୁଥିବ ସେଇଟା ଭଲ ସେଥିପାଇଁ ଓଡ଼ିଆ ଭାଷା ହଉଚି ସବୁଠାରୁ ଭଲ ଭାଷା ମୁଁ ଜାଣିବାରେ କାରଣ ଯେହେତୁ ମୁଁ ଓଡ଼ିଶାର ତ ମୁଁ ଓଡ଼ିଆ ଭାଷାକୁ ମାନେ ପ୍ରାଧାନ୍ୟ ଦେବି ଯେହେତୁ ମୁଁ ଓଡ଼ିଶାରୁ ରହିଛି ତ ଓଡ଼ିଶା ମାନେ ଯେମିତି ଭାରତ ସମସ୍ତ ମାଆ ଏଟା ଓଡ଼ିଶାରୁ ଓଡ଼ିଶା ମୋର ପ୍ରଥମ ମାଆ ତାପରେ ହେଉଛି ମୋ ଭାରତ ମୁଁ ଆଗ ମୋ ଘର କଥା ବୁଝିବି ତାପରେ ଯାଇକି ବାହାର ଲୋକଙ୍କୁ ଦେଖିବି ନା କି ସେଇଭଳି ଓଡ଼ିଆ ଭାଷା କି ମୋ ହିସାବରେ ସବୁଠୁ ଭଲ ଭାଷା ସହଜ ଭାଷା ଆଉ ସାଂସ୍କୃତିକ ଭାବ ବିନିମୟ ପାଇଁ ବା ଯୋଗାଯୋଗ ପାଇଁ ଓଡ଼ିଆ ଭାଷା ବହୁତ ବହୁତ ଭୂମିକା ରହିଛିି ଏଥିରେ ଯେତେବେଳେ ଭାରତ ସରକାର ତାକୁ ମାନ୍ୟତା ଦେଇଛନ୍ତି ଇଏ ଗୋଟେ ସାଂସ୍କୃତିକ ଭାଷା ତ ତାକୁ ଆମ ପ୍ରଚାର କରିବା ଯେ ମାନେ ନିହାତି ପ୍ରଚାର କରିବା ଦରକାର